ମନ୍ଦିରରେ ବି ଭଜନ କୀର୍ତ୍ତନ ମନ୍ଦିରରେ ଭଜନ କୀର୍ତ୍ତନ ଚର୍ଚ୍ଚରେ ପ୍ରାଥନାସଭା ଦରବାରରେ ଦରବାରେ କବାଲି ମସଜିଦରେ ଶାନ୍ତିପ୍ରାର୍ଥନା ଗୁରୁଦ୍ୱାରରେ କୀର୍ତ୍ତନ ଇତ୍ୟାଦି ସବୁ ହୁଏ ମସଜିଦରେ ଆମର ନମାଜ ପଢ଼ାହୁଏ ସନ୍ଧ୍ୟାବେଳେ ଦ୍ୱପହରରେ ବି ପଢ଼ାହୁଏ ଗୁରୁବାରରେ ମନ୍ଦିରରେ ଭଜନ କୀର୍ତ୍ତନ ସଦାବେଳେ ସବୁ ପୂର୍ଣ୍ଣିମା ଅମାବାସ୍ୟା ଏସବୁ ଦିନମାନଙ୍କରେ ଅଧିକା ହୁଏ ଭଜନକୀର୍ତ୍ତନ ପ୍ରାର୍ଥନାସଭା ତା'ପରେ ଭୋଜିଭାତ ସବୁହୁଏ ବିଶେଷତଃ ଆମର ହୁଏ କେଉଁଠି ନା ଯେଉଁଠି ସତଲେଗଙ୍କ ମନ୍ଦିର ମହାଦେବଙ୍କ ମନ୍ଦିର ଅଛି ଶିବଙ୍କ ମନ୍ଦିର ଅଛି ସେଠି ସଦାବେଳେ ଭଜନକୀର୍ତ୍ତନ ଖାଦ୍ୟପେୟ ବ୍ୟବସ୍ଥା ସଦାବେଳେ ସୋମବାରେ ଗୁରୁବାରେ ଶନିବାରେ ସଦାବେଳେ ସପ୍ତାହରେ ସବୁଦିନରେ ଆମର ସେଠାରେ ହୁଏ